ଯେତେବେଳେ ଗୋଟେ ତେଲ ଲଗାଇବାରେ ଚୁଟି ବଢ଼ିବାରେ ସାହାଯ୍ୟ କରିଥାଏ ଯେତେବେଳେ ଗୋଟେ ତେଲ ଆଣିଥାଉ ଆମେ ସେ ତେଲକୁ ଏହା ଭାବିକି ରଖିଥାଉ ଯେପରି ଚୁଟିରେ ଲଗାଇଲେ ଚୁଟିଟା ବଢ଼ିଥାଏ ଏବଂ ଷ୍ଟ୍ରଙ୍ଗ୍ ବି ରହିଥାଏ କିନ୍ତୁ ଯେତେବେଳେ ତା'ର ନକାରାତ୍ମକ ଗୁଣଗୁଡ଼ିକୁ ବାହାରିଥାଏ ଯାହା ଚୁଟିରେ ତେଲ ଲଗାଇଲେ ଚୁଟି ବଢ଼ିବା ଦ୍ୱାରା ବଢ଼ିବା ବଦଳରେ କମିବାରେ ଲାଗିଥାଏ ବା ଝଡ଼ିବାରେ ଲାଗିଥାଏ ଏବଂ ଚୁଟିଟା ଅଠାଳିଆ ଲାଗିଥାଏ ଏବଂ ଅନେକ ଉପି ମଧ୍ୟ ହେବାରେ ସମ୍ଭାବନା ରହିଥାଏ ଏପରି ଭାବରେ ଅନେକ ତେଲ ମଧ୍ୟ ବାହାରିଥାଏ ଯାହାକି ଆମେ ଅତି ସହଜରେ ବିଶ୍ୱାସ କରିକି ଆଣିଥାଉ ଏବଂ ନିଜର ଚୁଟି ଲଗାଇବା ନିମନ୍ତେ ଇଚ୍ଛୁକ ପ୍ରକାଶ କରିଥାଉ କିନ୍ତୁ ତା'ର ଅନେକ ସାଇଡ଼୍ ଇଫେକ୍ଟ୍ ମଧ୍ୟ ରହିଥାଏ ତ ଆମେ ସେ ନକାରାତ୍ମକ ତେଲଗୁଡ଼ିକ ବ୍ୟବହାର ନ କରି